ହଁ ଆମର ପାରିବାରିକ ରେସିପି ଅଛି ତାହା ପିଢ଼ି ପରେ ପିଢ଼ି ଚାଲି ଆସିଛି ଆମର ପୂର୍ବ ପୁରୁଷ ମାନେ ଯଉଁ ମୃତ୍ୟୁ ବରଣ କରିଛନ୍ତି ତାଙ୍କୁ ଆମେ ବର୍ଷକୁ ଥରେ ଶ୍ରାଦ୍ଧ କରିଥାଉ ଘରେ ସେହି ଶ୍ରାଦ୍ଧ ସମୟରେ ଆମେ ତାଙ୍କ ପାଇଁ ଭାତ ଡାଲମା ଆଉ ଆମ୍ବିଳ ବୋଲି ଗୋଟେ ରୋଷେଇ କରୁ ସେଇ ଆମ୍ବିଳରେ ସାରୁ କଖାରୁ ଅମୃତଭଣ୍ଡା ଆଉ ଟିକେ ତେନ୍ତୁଳୀ ଖଟା ଚିନି ପକେଇକି ସେ ଆମ୍ବିଳଟା ଆମେ କରିଥାଉ ପୂର୍ବ ପୁରୁଷ ମାନଙ୍କୁ ଖାଇବାକୁ ଦେବା ପାଇଁ ଆମେ ଏଇ ସବୁ ତରକାରୀ କରି ଖାଇବାକୁ ଦଉ ଆଉ ପିଢ଼ି ପରେ ପିଢ଼ି ଏହି ଆମ୍ବିଳ ରୋଷେଇଟା ଆମେ କରି ଆସୁଛୁ ଆଉ ଆଗକୁ ମଧ୍ୟ ଏଇ ରୋଷେଇ ଟା ସବୁବେଳେ କରୁଥିବୁ ଏଇ ରେସିପିଟାର ନା ହୋଉଚି ଆମ୍ବିଳ ଏହା ଆମର ପାରମ୍ପରିକ ଖାଦ୍ୟ ରହିଛି